ମୁଖ୍ୟତଃ ଆମ ଏରିଆରେ ଆମେ ଦୁଇ ବା ତିନି ପ୍ରକାରର କୁକୁଡ଼ା ଦେଖିବାକୁ ମିଳେ ଯେ ଯେପରିକି ବ୍ରଏଲର୍ ଏବଂ ଦେଶୀ କୁକୁଡ଼ା ଦେଶୀ କୁକୁଡ଼ା ଗୁଡ଼ିକ ଅଧିକ ଲାଭବାନ ହୋଇନଥାଏ କାରଣ ଏହାଗୁଡ଼ିକ ବଢ଼ିବା ପାଇଁ ଏକ ବର୍ଷ ଲାଗିଯାଇଥାଏ ଏବଂ ବ୍ରଏଲର୍ କୁକୁଡ଼ଗୁଡ଼ିକ ବହୁତ ଲାଭବାନ ହୋଇଥାଏ କାରଣ ଏହା ଛଅ ମାସ ଭିତରେ ବହୁତ ଜଲଦି ବଢ଼ିଯାଇଥାଏ ଏହାକୁ ଲୋକମାନେ ବିକ୍ରି କରି ବହୁତ ଲାଭବାନ ହୋଇଥାନ୍ତି ଏବଂ କେତେକ ଲୋକମାନଙ୍କ ପାଖରେ ଅର୍ଥନୈତିକ ସ୍ଥିତି ନଥାଏ ଏବଂ ସେଥିପାଇଁ ସରକାର ଆମକୁ ଫିଫଟୀ ପରସେଣ୍ଟ ଋଣରେ ଫିଫଟୀ ପରସେଣ୍ଟ ଛାଡ଼ ରଖିଛି ଯାହାଦ୍ୱାରା ଲୋକମାନେ ଏହାକୁ ଏହି ଚାଷ କରିବାପାଇଁ ଉତ୍ସାହିତ ହୋଇଥାନ୍ତି ଏବଂ ବ୍ୟାଙ୍କରୁ ଋଣ ଆଣି ମଧ୍ୟ କରିପାରନ୍ତି ଏହାଦ୍ଵାରା କି ଲୋକମାନେ ବହୁତ ଉପକାରିତ ହୋଇପାରନ୍ତି ଏବଂ ଏହିଗୁଡ଼ିକ ଲୋକମାନଙ୍କୁ ବହୁତ ଉପକାର କରିପାରେ